ମଣିଷ ନିଜ ଜୀବିକା ନିର୍ବାହ କରିବାକୁ ବହୁତ ସବୁ ଚାକିରି ମଧ୍ୟ କରିଥାଏ ତ ସେ ଚାକିରି ମଧ୍ୟରୁ କିଛି ସରକାରୀ ଚାକିରି ଥାଏ ତ କିଛି ବେସରକାରୀ ଚାକିରି ଥାଏ ତ କିଏ ସାନବେଳୁ ଲକ୍ଷ୍ୟ ରଖିକି ପଢ଼ନ୍ତି ଯେ ନା ମୁଁ ଏଇ ଚାକିରି କରିବି ନା ସେ ଚାକିରି କରିବି ବିଭିନ୍ନ ପ୍ରକାର ଚାକିରି ଅଛି ଏ ଦୁନିଆଁରେ ତ ମୋତେ ଭଲ ଲାଗେ ଟେକ୍ନିକାଲ୍ ଲାଇନରେ ଯିବାକୁ ଆଉ ଯାଇକି ଗୋଟିଏ ଆଇଏଏସ୍ ଓ ବଡ଼ କମ୍ପାନୀରେ ରହିବାକୁ ତ ସେଇଥିପାଇଁ ମୁଁ ମୋର ଯେତେବେଳେ କଲେଜ ସରିଲା ମୁଁ ସିଧା ଯାଇକି ଆଡ଼ମିସନ୍ କଲି ସେ କଲେଜରେ ଆଉ ମୋର ପଢ଼ା ମଧ୍ୟ ସରିଗଲା ତ ସେମତି ଯିଏ ନିଜର ପସନ୍ଦ ଚାକିରୀକୁ ଯାଇକି ପାଇପାରିବ ତ ସେଇଥିପାଇଁ ଚାକିରି ଗୋଟିଏ ପ୍ରକାର ନଥାଏ ଚାକିରି ବହୁତ ସାରା ଥାଏ ଆପଣ ଚାହିଁଲେ ସରକାରୀ ଚାକିରି ମଧ୍ୟ କରିପାରିବେ ବେସରକାରୀ ଚାକିରି ମଧ୍ୟ କରିପାରିବେ କିନ୍ତୁ ନିଜ ପସନ୍ଦର ଚାକିରି କରିବେ କି ସମସ୍ତେ ନିଜ ଲକ୍ଷ୍ୟ ରଖିକି ପଢ଼ୁଛନ୍ତି ଯେ ଆମେ ଏ ଚାକିରି କରିବୁ ସେ ଚାକିରି କରିବୁ ସେମିତି ବହୁତ ସାରା ଚାକିରି ଅଛି ଆପଣ ଯେଉଁ ଚାକିରିକୁ ନିଜ ଲକ୍ଷ୍ୟ ରଖିକି ପଢ଼ିବେ ତ ସେ ଚାକିରି ହିଁ ଆପଣ ପାଇବେ